ହଁ ଅନେକ ବର୍ଷ ପୂର୍ବରୁ ଆମ ଗାଁରେ ପାଣିର ଘୋର ଅଭାବ ଦେଖାଯାଇଥିଲା ଯାହାଫଳରେ ଲୋକମାନେ ବିନା ପାଣିରେ ବି ନିଜର ଜୀବନ ହାରିଦେଇଥିଲେ ଏବଂ ମରୁଡ଼ି ମରୁଡ଼ିର ବି ସମ୍ମୁଖୀନ ହୋଇଥିଲେ ଯାହାଫଳରେ ସେମାନେ ବିନା ଖାଦ୍ୟରେ ବି ଜୀବନ ହାରିଥିଲେ କିନ୍ତୁ ସେମାନେ ତାଙ୍କର ସଂଘର୍ଷକୁ ଆଗେଇ ନିଜର ଜୀବନ ଯାପନ କରିଛନ୍ତି